ହଁ ମୁଁ ସାଞ୍ଜରିଆରୁ କହୁଥିଲି ସୁରେନ୍ଦ୍ର ପରିଡ଼ା ହଁ ଆମର ଏଇ ଯେଉଁ ଆଠ ତାରିଖ ଯେଉଁ ଶିବ ନାହିଁ ସେଦିନ ଅଛି ଟିକେ ଯାଇଥାନ୍ତୁ କେନ୍ଦ୍ରାପଡ଼ା ଟିକେ ତାରିଣୀ ପାଖକୁ ସବୁଆଡ଼େ ବୁଲି ବାଲି ଆସିଥାନ୍ତୁ ନା ନାଇଁ ଆପଣ ଗୋଟେ ଭଲ ଡ୍ରାଇଭର ଦିଅନ୍ତୁ ଯେଉଁ ଡ୍ରାଇଭର ଆମର ଟିକେ ମାଦେକ ଦର ବ୍ୟବହାର କରୁନଥିବ ସାନ୍ତ ଶିଷ୍ଟ ଥବ କାରଣ ଆଜିକାଲି ଯେଉଁ ଗାଡ଼ି ଚଲଉଛନ୍ତି ଡର ମାଡ଼ୁଛି ଗାଡ଼ିରେ ଯିବା ନାଗି ଗୋଟେ ଭଲ ଡ୍ରାଇଭର ଦିଅନ୍ତୁ ନାଇଁ ନାଇଁ ଆମେ ଏଠୁ ବାହାରିବୁ ଛଅଟାରେ ବାହାରିବୁ ଭୋର ଛଅଟାରୁ ଛଅଟାରୁ ଯିବୁ ଛଅଟାରୁ ଯାଇ ବଳଦେବ ଜିଉ ମନ୍ଦିରରେ ସେଇଠି ଠାକୁର ଦର୍ଶନ କରିବୁ ସେଠୁ କରିକିରି ଟିକେ ତାରିଣୀ ପାଖରୁ ଯିବୁ ତାରିଣୀ ପାଖରୁ ହେଇ ଆସିବୁ ଆଉ କ'ଣ ସେଇଠି ଟିକେ ପ୍ରସାଦ ସେବନ କରି ତାରିଣୀ ପାଖରୁ ଆସିବୁ ହଁ ନାଇଁ ଆପଣ ଛଅଟାରେ ଏଇଠି ପହଞ୍ଚିବାକୁ ପଡ଼ିବ ଛଅଟାରୁ ଯିବୁ ଆପଣ ଦୁଇଟା ତିନିଟା ଭିତରେ ଆସିକି ଘରେ ପହଞ୍ଚିବେ ଆଉ କ'ଣ ନା ନା ଆପଣ ଯେଉଁ ଡ୍ରାଇଭରଟିକୁ ପଠାଇବେ ସେ ଟିକେ ଭଲ ଡ୍ରାଇଭର ହେଇଥିବା ଦରକାରେ ଆଜିକାଲି ନାଇଁ ଆମର ଠିକ୍ ଟାଇମ ଆମେ ଆମେ ରେଡ଼ି ହବୁ ଆମର ଟାଇମ ଏପଟ ସେପଟ ହେବ ନାହିଁ ଆମେ ଯେଉଁ ଛଅଟା କହୁଛୁ ଛଅଟା ଭିତରେ ଆମେ ରହିବୁ ତୁମ ତୁମ ଗାଡ଼ି ଛିଡ଼ା ହେବ ନାହିଁ ହଁ

ନା ପଇସା କଥା ଆପଣ ବୁଝିବେ ନା ଆଉ କେତେ କହିବେ ନା ଆପଣ କେଉଁ ହିସାବରେ ନେବେ ଯେଉଁ କହିଲି ଛଅଟାରେ ଯିବ ଦୁଇଟା ତିନିଟା ଭିତରେ ଆସିବେ ସେଇ ହିସାବରେ ଯିବେ ଯଦି ଆପଣ କିଲୋମିଟର ହିସାବରେ ଯାହା କହିବେ ଆଉ କ'ଣ ଅଛି କିଲୋମିଟର ଯଦି ଆପଣଙ୍କର ଯାହା ରେଟ୍ ଥବ ନେବେ ଆଉ କ'ଣ ଅଛି କିଲୋମିଟର ସେ ଠିକ୍ ଅଛି ଆପଣ କିଛି ଅସୁବିଧା ନାହିଁ ଆପଣ କିଲୋମିଟର ହିସାବରେ ଯିବେ ଆଉ କ'ଣ ଅଛି ହଁ ରୁହ ମୁଁ ରହିଲେ ଆପଣ ନା ନା ଆପଣ ଠିକ ଛଅଟାରେ ଗାଡ଼ି ନେବେ କାରଣ ଟାଇମ୍ ଟେବୁଲ ଫେରେ ଭୁଲ୍ ଭାଲ ହବ ସବୁ ଆମେ ଯିବୁ ଆମେ ଆମେ ପାଞ୍ଚ ଜଣ ଯିବୁ ଆମେ ଆମେ ଦୁଇ ପିଲା ତିନିଜଣ ପାଞ୍ଚ ଜଣ ଯିବୁ ନା ଖାଦ୍ୟ ପୁରା ଆମର ସେଇଠି କରିବୁ ଆମେ ଯେଉଁ ତାରିଣୀ ପାଖରେ କରିବୁ ଇଠି ଆଡ଼େ ସାଡ଼େ ନୁହଁ ହଉ ଆଉ କିଲୋମିଟର ସହିତ ନେବେ ଆଉ ଏତେ ଟେନସନ କ'ଣ ଅଛି ରହିଲେ ଆଜ୍ଞା